ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଆମ ଆଖପାଖରେ ଥିବା ବିଶ୍ୱ ସହିତ ଆମର ବାର୍ତ୍ତାଲାପ କରିବାର ଶୈଲୀକୁ ପୁରା ପରିବର୍ତ୍ତନ କରିଛି ଆମେ ବୈଷୟିକ ଜ୍ଞାନ କୌଶଲର ବ୍ୟବହାର ଦ୍ୱାରା ଆମର୍ ଭାଷା ଚାଲିଚଳଣୀର ପରିବର୍ତ୍ତନ କରିପାରିଛୁ ଆଉ ବିଶ୍ୱ ସହିତ ଖାପ ଖୁଆଇ ଚଲିବା ପାଇଁ ଆମେ ନିଜକୁ ପ୍ରସ୍ତୁତ୍ କରିପାରିଛୁ ତାପରେ ଆମର ଯେନ୍ ସୋସିଆଲ୍ ମିଡ଼ିଆ ରହିଛି ସେ ସୋସିଆଲ୍ ମିଡ଼ିଆ ଲୋକମାନଙ୍କୁ ନିକଟତର ହେବାରେ ପୁରା ପୁରୀ ଭାବରେ ସାହାଯ୍ୟ କରୁଛି କାରଣ ଯେତେବେଲେ ସୋସିଆଲ୍ ମିଡ଼ିଆ ନଥିଲା ପୂର୍ବରୁ ଲୋକମାନେ ନିଜର ନିକଟ ସମ୍ପର୍କୀୟମାନଙ୍କୁ ଦେଖିବା ପାଇଁ ତାଙ୍କ ପାଖକୁ ଯିବାକୁ ପଡ଼ୁଥିଲା କିନ୍ତୁ ଏବେ ସୋସିଆଲ୍ ମିଡ଼ିଆ ହେବା ଦ୍ୱାରା ନିଜେ ଯେତେ ଦୂରରେ ଥିଲେ ମଧ୍ୟ ସେମାନେ ନିଜର ସମ୍ପର୍କୀୟମାନଙ୍କୁ ପ୍ରତିଦିନ ଦେଖିବାକୁ ପାଇ ପାରୁଛନ୍ତି ତାର୍ ପରେ ଆମର ଯେନ୍ ସୋସିଆଲ୍ ମିଡ଼ିଆ ରହିଛି ସେ ସୋସିଆଲ୍ ମିଡ଼ିଆରେ ବିଭିନ୍ନ ପ୍ରକାର ଅଜାଣତରେ ବା ଜାଣତିରେ ନହେଲା ଜିନିଷ ଆସୁଛି ତ ସେଥିଲାଗି ଆମର ଯେଉଁ ଯୁବପିଢ଼ି ରହିଛନ୍ ସେମାନଙ୍କୁ କିଛିଟା ପରିମାଣରେ ପଥଭ୍ରଷ୍ଟ କରୁଛି ତ ସୋସିଆଲ୍ ମିଡ଼ିଆ ଦୁଇ ପ୍ରକାର କାମ କରୁଚେ ଯେ ଯେନ୍ ପ୍ରକାର ସୋସିଆଲ୍ ମିଡ଼ିଆ ନେଲା ଗୁଟେ ଭଲ ଦିଗେଁ ଯଦି ଜଣେ ଯିବାକେ ଚାହେଁବା ସେ ଦିଗେ ସେ ଯାଇପାରବା ଆଉ ଯଦି ଜଣେ ଖରାପ ଦିଗ ଯିବାକେ ଚାହେଁବା ସୋସିଆଲ୍ ମିଡ଼ିଆ ତହା କି ପୁରାପୁରୀ ଫୁଲ୍ ସାହାଯ୍ୟ କର୍ବା ତ ଆମେ ନିଜେ ଚିନ୍ତା କର୍ବାର୍ କଥା ଯେ ସୋସିଆଲ୍ ମିଡ଼ିଆର ବ୍ୟବହାରଟା ଆମେ ନିଜର ଲାଗି କେନ୍ତି ଲାଗି କର୍ମା ଭଲ କାମ ଲାଗି କର୍ମା ନା ଖରାପ କାମ ଲାଗି କର୍ମା